ଆଜି ସମୟରେ ମହିଳାମାନଙ୍କୁ ନୃତ୍ୟ ଉପରେ ଅଧିକ କଥା ଶୁଣେଇଥାନ୍ତି କାରଣ ମହିଳାମାନେ ନୃତ୍ୟ ଶିଖିବାର ଯୋଗ୍ୟ ନାହାନ୍ତି ଏପରିକି ଲୋକମାନ ଲୋକମାନେ ଏମିତି ମଧ୍ୟ ମହିଳାମାନଙ୍କୁ କହିଥାନ୍ତି କି ନୃତ୍ୟ କରିବା ଦ୍ୱାରା ନିଜର ବ୍ୟବସାୟ ବେଲେ ଚରିତ୍ର ଉପରେ ପ୍ରଭାବ ପଡ଼ିଥାଏ କିନ୍ତୁ ଏହିସବୁ ଆମେ ଜାଣ ଜାଣିଛୁ ଯେ ମହିଳାମାନେ ନୃତ୍ୟ କରିବା ଦ୍ୱାରା ଏହିସବୁ କିଛି ସମ୍ମୁଖୀନ ହବାକୁ ପଡ଼ିନଥାଏ କିନ୍ତୁ ଆମେ ଆମ ଦେଶରେ ଦେଖିବାକୁ ପାଇଥାଉ କେତେକ ଲୋକଙ୍କର କୁସଂସ୍କାର ଦ୍ୱାରା ଲୋକମାନେ ଭାବିଥାନ୍ତି ଯେ ନୃତ୍ୟ ଦ୍ୱାରା ଲୋକମାନେ ଏକ ଚରିତ୍ରହୀନ ହେଇଥାନ୍ତି ଚରିତ୍ରହୀନ ହେବାର କାରଣ ସେଗୁଡ଼ିକ ନଥାଏ ନୃତ୍ୟ ଦ୍ୱାରା ହେଇନଥାନ୍ତି ଏବଂ ନୃତ୍ୟ କରିବା ଦ୍ୱାରା ଆମେ ଆମ ଦେଶର ନିଜର ଟେକ ରଖିଥାଉ ଏବଂ ଦେଶ ଦେଶ ବୁଲି ନୃତ୍ୟ କରି ଆମେ ନିଜର ପରିଚୟ ଗଠନ କରିଥାଉ ନୃତ୍ୟ କରିବା ଦ୍ୱାରା କୌଣସି ମନ୍ଦ କାମ ଆମେ କରିନଥାଉ ଏବଂ ମହିଳାମାନ ମହିଳା ନୃତ୍ୟଶିଳ୍ପୀ ମାନମାନଙ୍କୁ ଅନେକ କଷ୍ଟ ମଧ୍ୟ ଭୋଗିବାକୁ ପଡ଼ିଥାଏ କାରଣ ଲୋକମାନେ ଅଧିକାଂଶ ଲୋକମାନେ ନୃତ୍ୟଶିଳ୍ପୀମାନଙ୍କୁ ଅନେକ ଅବ୍ୟବହାର ଓ ଭାଷା ବ୍ୟବହାର କରି ଅନେକ ଗାଳି ଦେଇଥାନ୍ତି ଯାହାଦ୍ୱାରା ନୃତ୍ୟଶିଳ୍ପୀମାନେ ଅଧିକାଂଶ କଷ୍ଟର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି